ମୋତେ ଭେଣ୍ଡି ଖାଇଲେ ଏଲର୍ଜି ହୋଇଥାଏ ଭେଣ୍ଡି ଖାଇବା ଦ୍ୱାରା ଭେଣ୍ଡି ଖାଇ ସାରିଲା ପରେ ମୋ ଦେହ ମୋର ସ୍କିନ୍ ସ୍କିନ୍ ଏଲର୍ଜି ହୋଇଥାଏ ଦେହ ସବୁଆଡ଼େ ଫୋଟକା ଫୋଟକା ହୋଇଯାଏ ସେଥିପାଇଁ ମୁଁ ଡକ୍ଟରଙ୍କୁ ଦେଖାଇ ମେଡ଼ିସିନ ଖାଇ ଖାଏ ସେଥିମ ସେଥିପାଇଁ ମୁଁ ରୋଷେଇ କଲାବେଳେ ଭେଣ୍ଡିକୁ ଭେଣ୍ଡି ରୋଷେଇ କରାଏଁ ଭେଣ୍ଡି ରୋଷେଇ ଭେଣ୍ଡି ଥିଲେ ମଧ୍ୟ ତାକୁ ମୁଁ ମୋ ପାଖରେ ଦୂରେଇକି ରଖେ କାରଣ ଭେଣ୍ଡିକୁ ଭେଣ୍ଡି ଖାଇଲା ମାତ୍ରେ ମୋ ଦେହର ସବୁଆଡ଼େ ଫୋଟକା ଫୋଟକା ଏ ସ୍କନ୍ ଏଲର୍ଜି ହୋଇଥାଏ ସେଥିପାଇଁ ମୁଁ ଭେଣ୍ଡି ଖାଇଲେ ମୋତେ ହସ୍ପିଟାଲ୍ ଯିବାକୁ ପଡ଼େ ହସ୍ପିଟାଲ୍ରୁ ମେଡ଼ିସିନ୍ ଆଣି ଖାଇବାକୁ ପଡ଼େ ସେଥି ଭେଣ୍ଡି ମୋ ଆମ ଘରେ ରୋଷେଇ କଲେ ମଧ୍ୟ ଆମ ଘରେ କେହି ଭେଣ୍ଡି ରୋଷେଇ କରନ୍ତି ନାହିଁ କାରଣ ମୋର ଏଲର୍ଜି ଭେଣ୍ଡିରେ ଥାଏ ଏବଂ ବନ୍ଧାକୋବିରେ ମଧ୍ୟ ଭଲ ଏନର୍ଜି ଅଛି ପତ୍ରକୋ ପତ୍ରକୋବି ଖାଇବା ଦ୍ୱାରା ମୋର ମୁହଁ ମୁହଁରେ ଫୋଟକା ଫୋଟକା ହେଇଯାଏ ଯାହା ପାଇଁକି ମୁଁ ଡାକ୍ତରଙ୍କ ପାଖକୁ ଯାଇ ମେଡ଼ିସିନ୍ ଆଣି ମୁହଁରେ ଲଗାଏ ମୁଁ ସାବୁନ ମଧ୍ୟ ୟୁଜ୍ କରେ ନାହିଁ ସେ ଭେଣ୍ଡି ଆଉ ଏଇଟା ଖାଇବା ଦ୍ୱାରା ମୋ ଦେହରେ ଏଲର୍ଜି ହେଇ ସେଥିପାଇଁ ମୋତେ ଡାକ୍ତର ସାବୁନ ୟୁଜ୍ କରିବା ମ ମଧ୍ୟ ମନା କରିଛନ୍ତି ମୁଁ ମା' ରୋଷେଇ କଲାବେଳେ ମଧ୍ୟ କହେକି ଭେଣ୍ଡି ଆଉ ପତ୍ରକୋବି ରୋଷେଇ ନକରିବାକୁ ମା' ମଧ୍ୟ ସେଇଟା ରୋଷେଇ କରନ୍ତିନି ସେଥିପ୍ରତି ମା' ବହୁତ ଧ୍ୟାନ ଦିଅନ୍ତି ଯଦି କେବେ ବି ଭୁଲ୍ ବଶତଃ ମା'ତାକୁ ରୋଷେଇ କରିଦିଅନ୍ତି ତ ତ ତାକୁ ମୁଁ ଯଦି ନ ଜାଣିକି ଖାଇଦିଏ ତା'ପରେ ବି ମୋର ଏଲର୍ଜି ହୋଇଥାଏ ସାଙ୍ଗେ ସାଙ୍ଗ ମୁଁ ମେଡ଼ିସିନ୍ ଖାଇ ଦିଏ ମେଡ଼ିସିନ୍ ଖାଇଲା ପରେ ତାହା ଭଲ ହେଇଯାଏ